ଦେଖନ୍ତୁ ମୋର ଜଣେ ପ୍ରିୟ ଲେଖକ ବା କବି ଅଛନ୍ତି ଜାହାଙ୍କ ନାମ ହେଲା ରାଧାନାଥ ରାଏ ସେ ବହୁତ ଗୁଡ଼ାଏ ପୁସ୍ତକ ବା କବିତା ରଚନା କରିଛନ୍ତି ଏବଂ ସେ ସେ ଏତେ ଗୁଡ଼ାଏ ପୁସ୍ତକ ବା କବିତା ରଚନା କରିଛନ୍ତି ଯେ ସେ ଆଜି ଆମ ପାଖରେ ନଥିଲେ ମଧ୍ୟ ତାଙ୍କର ସେହି କବିତା ଗୁଡ଼ିକ ଗଦ୍ୟ ଗୁଡ଼ିକ ସେହି ପୁସ୍ତକ ଗୁଡ଼ିକ ଆଜି ଘରେ ଘରେ ପରିଚିତ ଏବଂ ଆମେ ପସନ୍ଦ ଆମେ ତାଙ୍କ ଲେଖା ଲେଖିଥିବା ସେହି ପଦ୍ୟ ଗଦ୍ୟ ସେଇଟାରୁ ବହୁତ କିଛି ଶିକ୍ଷା ଲାଭ ମଧ୍ୟ କରିଛୁ ଏବଂ ଆମେ ଜାଣିଛୁ ଯେ ସେ ସେ ଆଜି ଆମ ଓଡ଼ିଶାରେ କଣ ସାରା ବିଶ୍ୱରେ ଜଣାଶୁଣା ଲେଖକ ଭାବରେ ପରିଚିତ ହୋଇଗଲେ ଏବଂ ତାଙ୍କର ସେହି ରଚିତ ପୁସ୍ତକ ମୋତେ ବହୁତ ଭଲ ଲାଗେ ଏବଂ ମୁଁ ତାଙ୍କ ତାଙ୍କଠୁ ବହୁତ କିଛି ତାଙ୍କ ସେହି କବିତାଠୁ ବହୁତ କିଛି ଶିକ୍ଷା ମଧ୍ୟ ଲାଭ କରିଛି